ମୁଁ ସାଧାରଣତଃ ନ୍ୟାସନାଲ୍ ହାଇୱେରେ ବାଇକ୍ ଚଳେଇଲା ବେଳେ ବିଭିନ୍ନ ପ୍ରକାର ଗୁରୁତ୍ଵପୂର୍ଣ୍ଣ ନିରାପତ୍ତାକୁ ମୁଁ ମନ ଭିତରେ ରଖିଥାଏ କାରଣ ଏହି ଯେଉଁ ଜାତୀୟ ରାଜପଥ ଯାଇଛି ସେଥିରେ ବହୁତ ଗାଡ଼ି ଏଠାରେ ଚାଲେ ଆଉ ବହୁତ୍ ବଡ଼ ବଡ଼ ଟ୍ରକ୍ ମଧ୍ୟ ଯାଏ ଆଉ ବହୁତ ବାଇକ୍ ଆଉ ବସ୍ ମଧ୍ୟ ଯାଏ ତେଣୁ ମୁଁ ପ୍ରଥମ ନିରାପତ୍ତା ସ୍ୱରୂପ କହିବି ଯେ ପ୍ରଥମେ ଆମେ ବାମପଟେ ବାଇକ୍ ଚଲେଇକି ଯିବା କଥା ଆଉ ଯେଉଁ ଧଳା ଗାର ଅଛି ସେ ଧଳା ଗାର ଭିତରେ ହିଁ ବାଇକ୍ ଚଲେଇବା କଥା ଆଉ ତା' ଛଡ଼ା ଆମେ ଯେତେବେଳେ ଡାଇଭର୍ସରରେ ରୋଡ଼ ପାର ହେଉ ସେଇଠି ଦୁଇପଟର ଗାଡ଼ିକୁ ମଧ୍ୟ ଦେଖିକି ପାର ହେବା କଥା ଆଉ ଯେଉଁଠି ଇନ୍ଡିକେଟର ଅଛି ବା ରେଡ଼ ଲାଇଟ ଅଛି ସେ ରେଡ଼ ଲାଇଟର ସିମ୍ବଲକୁ ଦେଖି ଆମେ ରାସ୍ତା ପାର ହେବା କଥା ଯଦି ଆମେ ତାକୁ ଆ ଯଦି ଆମେ ତାକୁ ନ ନେବୁ ତେବେ ଏଇଟା ମୁଖ୍ୟ ବିଭିନ୍ନ ପ୍ରକାର ଦୁର୍ଘଟଣା ଘଟାଇବାର ସମ୍ଭାବନା ରହିଛି ତେଣୁ ଭ୍ରମଣ ସମୟରେ ଆମେ ମଧ୍ୟ ସେହି ଚିନ୍ତାଧାରାକୁ ପାଖରେ ରଖିଥାଉ ଆଉ ବିଭିନ୍ନ ପ୍ରକାର କାଗଜ ପତ୍ର ମଧ୍ୟ ନିଜ ପାଖରେ ରଖୁ ଯଥା ଡ୍ରାଇଭିଂ ଲାଇସେନ୍ସ୍ ଆଧାର କାର୍ଡ଼ ଆଉ ବିଭିନ୍ନପ୍ରକାର ଔଷଧ ମଧ୍ୟ ପାଖରେ ରଖିଥାଉ କାଳେ କେତେବେଳେ ଦୁର୍ଘଟଣା ଘଟିବ ଆଉ ଫାଷ୍ଟଏଡ଼ ସ୍ୱରୂପ ବ୍ୟାଣ୍ଡେଜ୍ କପଡ଼ା ମଧ୍ୟ ରଖିଥାଉ ଆଉ ଔଷଧ ମଧ୍ୟ ରଖିଥାଉ କାରଣ ଯେତେବେଳେ ପୋଲିସ୍ ଆମକୁ ଅଟକାଇବ ବିଭିନ୍ନ ଟ୍ରାଫିକ୍ ପାଖରେ ସେତେବେଳେ ଆମ ପାଖରେ ଯଦି ଡ୍ରାଇଭିଂ ଲାଇସେନ୍ସ ନଥିବ ଆମେ ବହୁତ ହଇରାଣରେ ପଡ଼ିବୁ ଏବଂ ଫାଇନ୍ ମଧ୍ୟ ଦେବୁ ସେଥିପାଇଁ ବିଭିନ୍ନ ପ୍ରକାର କାଗଜପତ୍ର ସହିତ ଆମେ ଟ୍ରାଫିକ୍ର ବିଭିନ୍ନ ନିୟମ ମାନି ଜାତୀୟ ରାଜପଥରେ ବାଇକ୍ ଚଳାଇବା ପାଇଁ ନିଷ୍ପତି ନେଇଥାଉ